ମୋର ପ୍ରିୟ ସ୍ଥାନ ହେଉଚି ବୁଲିଯିବା ପାଇଁ ମତେ ଭଲ ଲାଗେ କପିଳାସ ଓ ସପ୍ତଶଯ୍ୟା କାରଣ ଏହା ଆମ ଘର ଠାରୁ ଖୁବ କମ କମ ସମୟ ଲାଗେ ଆମେ ଯିବା ଆସିବା କରିପାରୁ ସପ୍ତଶଯ୍ୟା ଟା ପ୍ରକୃତି ସୌନ୍ଦର୍ଯ୍ୟରେ ଭରା ସେଥି ପାଇଁ ସେଠି ଯିବା ପାଇଁ ମତେ ବହୁତ ଭଲ ଲାଗେ ଓ କପିଳାସ ହେଉଛି ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଙ୍କର ପୂଜା ସ୍ଥାନ ଏହା ସେଠିକି ମତେ ଯିବା ପାଇଁ ଭଲ ଲାଗେ କାହିଁକି ନା ଚନ୍ଦ୍ରଶେଖରଙ୍କର ଆଶୀର୍ବାଦ ପାଇବାକୁ ମତେ ସେଠିକୁ ଯିବା ପାଇଁ ଭଲ ଲାଗେ